ଆମର୍ ରନ୍ଧା ଘରେ ଥିବା ବୈଦ୍ୟୁତିକ ଉପକରଣ ମାନେ ହେଲା ହିଟର୍ ମିକ୍ସର୍ ଇଣ୍ଡକ୍ସନ୍ ରୁଟି ମେକର୍ ଗ୍ରାଇଣ୍ଡର୍ ପୁରୁଣା ଦିନର ଅନୁଭୂତି ଅଲଗା ଥିଲା ସେତେବେଳେ ତ ମିକ୍ସର୍ ଗ୍ରାଇଣ୍ଡର୍ ଗ୍ୟାସ ସିଲିଣ୍ଡର୍ ଓଭେନ୍ ହିଟର୍ ଇ ଜିନିଷ୍ ମାନେ ନେଇ ଥାଇ ପୁରୁଣା ଦିନରେ ଆମର୍ ଘରେ ରନ୍ଧା ଘରେ ଚୁଲି ଥିଲା ଯେନ୍ତି କିି ଆମେ କାଠ ଜାଲି କରି ରନ୍ଧା ବଢ଼ା କରୁଥିଲୁଁ ପୁରୁଣା ମାଟିର ବର୍ତ୍ତନ ଯେନ୍ଟାକି ବିଭିନ୍ନ ପ୍ରକାରର ତ ଖୁୁରୀ ଗିନା ମାନେ ଥିଲା ସେଥିନ୍ ରନ୍ଧା ବଢ଼ା କରୁଥିଲୁ ଆଉ ଶିଲ ଶିଳ୍ପା ଥିଲା ଯେମତିନ କି ଗ୍ରାଇଣ୍ଡର୍ର କାମ ହେଉଥିଲା ଶିଲ ଶିଳ୍ପା ନ୍ ମସଲା ବଟା ବୁଟି ଇତ୍ୟାଦି କାମ କରୁଥିଲୁ ଆଉ ଓଭେନ୍ ଗ୍ରାଇଣ୍ଡର୍ଟା ମାନେ ତ ନେଇଥା ହିଟର୍ ମିକ୍ସର୍ ମାନେ ବି ନେଇଥା ବଲେ ସେତେବେଳେ ମାଟିର୍ ସାମାନ ୟୁଜ୍ ହେଉଥିଲା ବ୍ୟବହାର ହେଉଥିଲା ଆଉ